ସଙ୍ଗୀତ ଗାଇବା ସମୟରେ ଆମର ଯେଉଁ କଣ୍ଠ ଯଦି ସବୁବେଳେ ଅଭ୍ୟାସ କରିଛି କଣ୍ଠ କେବେ ଅସୁବିଧା ହୁଏନି ଯଦିବା ଲଗାତାର ସଙ୍ଗୀତ ବୋଲିବା ପରେ ପରେ କଣ୍ଠ ଟିକେ ପଡ଼ିଯାଏ ତାହେଲେ କଣ ନା ପାଣି ବାରମ୍ବାର ପିଏ ଆଉ ଅଦା ଯାକିବା ଆଉ ଲୁଣ ପାଣି କଣ୍ଠରେ ଟିକେ ଆଉ ଢାଳି ତାକୁ ଆଉକଣ୍ଠକୁ ପରିସ୍କାର କରାଯାଏ ତ ସଙ୍ଗେ ସଙ୍ଗେ ଆମର ଆଜିକାଲି ଯେଉଁ ରହିଛି ଗୁଜୁରାତି ଟିକେ ଚା ପିଇବା ଆଉ ବିଶେଷ କରି ଏହି ଦହି ଖଟା ପଖାଳ ଆଉ ଏହାକୁ ଖାଇଲେ କଣ୍ଠ ଟିକେ ବି ପଡ଼ିଯାଏ